ମୋବାଇଲ ତ ସେମିତି ଅଛି ତୁମେ କହୁନ କେଉଁ ବ୍ରାଣ୍ଡ ର ନେବ କେଉଁ ଭଳିଆ ଚାହୁଁଛ ମୋବାଇଲ ଏମିତି ତ ଅଛି ବଡ଼ ଡିସପ୍ଲେ ବାଲା ନେଲେ ଟିକେ ଅଧିକ ପଇସା ଆସିବ ଅଧିକ ଚାର୍ଜ ରଖୁଥିବା ବାଲା ନେଲେ ବି ଅଧିକ ପଇସା ଆସିବ କିନ୍ତୁ ଆମର ଷ୍ଟାର୍ଟଙ୍ଗି ରହୁଛି ଚାରିହଜାର ପାଞ୍ଚହଜାରଠୁ ଷ୍ଟାର୍ଟଙ୍ଗି ରହିଯାଉଛି ଚାରିହଜାର ପାଞ୍ଚହଜାର ଫ୍ୟାସିଲିଟି କ'ଣ କି ଟୁ ଜି ବି ରାମ ଆସୁଛି ବତିଶ ଜି ବି ଷ୍ଟୋରେଜେ ମାନେ ଚବିଶ ଜି ବି ଷ୍ଟୋରେଜେ ବି ଆସୁଛି ଆଉ ଛୋଟ ଡ଼ିସପ୍ଲେ ଆସୁଛି କମ୍ ଏମ ଏଚ ବେଟ୍ରି ଆସୁଛି ଆଉ ବେଟ୍ରି ସେ ଚାରିହଜାର ପଇଁଚାଳିଶ ଏମିତି ଦେଉଛି ଆଉ କିନ୍ତୁ ବେଶୀ ଚାର୍ଜ ରଖିବନି ଆଉ ତୁମେ ଯଦି କହୁଛ ଭଲ ତାହେଲେ କହୁଛ ସେଇ ଆଠ ନଅହଜାର ଟଙ୍କା ଭିତରେ ନ ହେଲେ ଦଶହଜାର ଭିତରେ ନିଅ ଭଲ ଆସିବ ସେମିତି ଦଶହଜାର ଟଙ୍କା ଭିତରେ ନେଲେ ଫୋର ଜିବି ରାମ ଚଉଷଠି ଜି ବି ଷ୍ଟୋରେଜେ ପଳାଇ ଆସିବ ପାଞ୍ଚହଜାର ଏମ ଏଚ ବ୍ୟାଟେରୀ ପଳାଇ ଆସିବ ବଡ଼ ଡ଼ିସପ୍ଲେ ବାଲା ଫୋନ ନେଇକି ନା ତୁମେ ଯଦି ବେଶୀ ଦାମିକିଆ ନେବ ଅଠରହଜାର ଅଛି ଉଣେଇଶି ହଜାର ଅଛି ପନ୍ଦର ହଜାର ଅଛି ସିକ୍ସ ଜି ବି ରାମ ଆସୁଛି କିନ୍ତୁ ସେ ମୋବାଇଲ ରେ କିଛି ଲାଭ ନାହିଁ ତେଣୁ କମ୍ ଦିନ ଦେଖି ଥିବ ସାଙ୍ଗେ ସାଙ୍ଗେ ହ୍ୟାଙ୍ଗ କରିବ ଇଏ କରିବ ଲାଭ କ'ଣ ସେ ଫୋନ ନେଇକି ହଁ ବ୍ୟାଟେରୀ ସେଇ ଏମ ଏଚ ସେଇ ପାଞ୍ଚହଜାର ଆସୁଛି ହଁ ଅଛି ରିଏଲମି ଅଛି ଭିବୋ ଫୋନ ଅଛି ସବୁ ଅଛି ଯଦି ଚଉଦ ପନ୍ଦର ହଜାର ଷୋଳହ ହଜାର ଟଙ୍କା ଭିତରେ ନେଲ ତାହେଲେ ବହୁତ ଭଲ ରେଟ ପଳାଇ ଆସିବ ଦଶହଜାର ଟଙ୍କା ଭିତରେ ରିଏଲମି ର ଭଲ ପଡ଼ିଯିବ ନାଇଁ ନା ନା ଦଶହଜାର ଟଙ୍କାରେ କ୍ୟାମେରା ଭଲ ଆସିବନି କ୍ଵାଲିଟୀ ସେୟା ଆସିବ ଅଠର ଏମ ପି କି ତିରିଶ ଏମ ପି କି ଏଇ ଭଳିଆ ଆସିବ ଫ୍ରଣ୍ଟ କ୍ୟାମେରା ନା ଯେଉଁ ବ୍ୟାକ କ୍ୟାମେରା ଚାର୍ଜର ବେଶୀ ଏମ ଏଚ ର ଆସିବନି ବେଶୀ ୱାଟ୍ ରେ ଆସିବନି କମ୍ ଯାହାହେଲେ ବି ଅତି ବେଶୀ ରେ ଦୁଇ ଘଣ୍ଟା ଲାଗିଯିବ ଚାର୍ଜ ବସାଇବାକୁ ଦଶ ପନ୍ଦର ହଜାର ରେ କ'ଣ ଭିବୋ ଫୋନ ହେବନି କି ହେବ ମାନେ ହ୍ୟାଙ୍ଗ କରିବାର ସମ୍ଭାବନା ଟିକେ ଅଛି ହଁ ସେମିତି ରହିବ ହଁ ମିଳିଯିବ ଡ଼ିସପ୍ଲେ ରହୁଛି ଛଅ ଛଅ ଇଏ ର ରହୁଛି ୱାରେଣ୍ଟି ବର୍ଷେ ଦୁଇ ବର୍ଷ କେଉଁଠି ଯାହା ଆମର ଯାହା ଦିଆଯାଉଛି ଆମ ସପ ରେ ନୂଆ ମଡ଼େଲ ଏଇନା ଆସୁଛି ସବୁ ଭିବୋ ସେ ସବୁ ଆସୁଛି ବହୁତ ରେଟ ରେ ପଳାଇ ଆସୁଛି ବାଇଶି ହଜାର ତେଇଶି ହଜାର ଏଇ ଭଳିଆ ହଁ ଫାଇପ ଜି ଅଛି ଏ ଏଗାର ବାର ହଜାର ଭିତରେ ପଳାଇ ଆସିବ ଫାଇପ ଜି ଆଜ୍ଞା ବେଟ୍ରି ସେଇ ପାଞ୍ଚେ ଏଇନା ବେଶୀ ତ ଆସୁଛି ପାଞ୍ଚେ ଛଅ ଭିତରେ ଆସୁଛି ଆଉ ନା ଇୟର କର୍ଡ଼ ଆଉ କେଉଁ ଫୋନ ରେ ଦେଉନି ଆଗରୁ ଯାହା ଦେଉଥିଲା ଏବେ ଇୟର କର୍ଡ଼ ଆସୁନି ନା ଦେଉନି କିନ୍ତୁ ଭିବୋ ଟି ୱାନ୍ ଏକ୍ସ ରେ ଗୋଟେ ଦେଉଛି ଟୁ ଜି ବି ର ଗୋଟେ ଦେଉଛି ଇଏ ଅଧିକ ଷ୍ଟୋରେଜ ଆଉ